ମୋ ପ୍ରିୟ ଲେଖକ ହେଉଛନ୍ତି ମଧୁସୂଦନ ଦାସ ସେ ଅଠେଇଶହ ଏପ୍ରିଲ ଅଠରଶହ ଅଠଚାଳିଶ ମସିହା ସତ୍ୟଭାମାପୁର କଟକ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ ସେ ଅଠରଶହ ଅଣଷଠି ମସିହାରେ ଏଇ ସ୍କୁଲ୍ରୁ ପାଠପଢ଼ା ସାରିବା ପରେ ଅଠରଶହ ଚଉଷଠି ମସିହାରେ ମେଟ୍ରିକ୍ ପାସ୍ କରିଥିଲେ ଏବଂ ଅଠରଶହ ଚଉଷଠି ମସିହାରେ ଆଇଏ ପାସ୍ କରିଥିଲେ ଏବଂ ସେ ଥିଲେ ଓଡ଼ିଆ ଜାତିର ଜୀବନ୍ତ ମନ୍ତ ଦାତା ଦିଗହରା ଓଡ଼ିଆ ଜନଜୀବନ ମୁକ୍ତିଦାତା ଅସ୍ମିତା ଓ ସ୍ୱାଭିମାନ ସିଂହ ପୁରୁଷ ଥିଲେ ସେ ଥିଲେ ଏକ ଜାତିର ଓ ମାଟିର ଗୌରବ ପୁଣି ଆମ ମାଟିର ଯଶ ଗୌରବ ଦାତ ପ୍ରଭାବଶାଳୀ ପ୍ରତିନିଧି ସେ ଥିଲେ ମାଟିର ସେନାପତି ଓ ଯୋଧ୍ୟା ସେ ଉତ୍କଳର ଗୌରବ ଉତ୍କଳର ବନ୍ଧୁ ମଧୁସୂଦନ ବାବୁ ଥିଲେ